ମୋ ଜୀବନରେ ନୃତ୍ୟ ବହୁତ ସକାରାତ୍ମକ କରିଛି ମୁଁ ନୃତ୍ୟ କରି ସ୍କୁଲ ସ୍ତରରେ ପୁରସ୍କାର ପାଇଛି କଲେଜ ସ୍ତରରେ ପୁରସ୍କାର ପାଇଛି ଜିଲ୍ଲା ସ୍ତରୀୟ ପୁରସ୍କାର ପାଇଛି ବ୍ଲକ ସ୍ତରୀୟ ପୁରସ୍କାର ପାଇଛି ମୋ ନୃତ୍ୟ ଦେଖିକି ସମସ୍ତେ ପ୍ରଶଂସା କରନ୍ତି ଏବଂ ବିଭିନ୍ନ ପ୍ରକାର ପ୍ରାଇଜ ମଧ୍ୟ ମୁଁ ପାଇକି ଆଣିକି ଘରେ ରଖିଛି ବିଭିନ୍ନ ପ୍ରଶଂସାମୟ କୁଣ୍ଢେଇ ପକାଇଛି ଏବଂ ମୋର ମୁଁ ନୃତ୍ୟ ଶିଖାଏ ପିଲାମାନଙ୍କୁ ମଧ୍ୟ ନୃତ୍ୟ ଶିଖାଇ ପିଲାମାନଙ୍କୁ ନୃତ୍ୟ ଷ୍ଟେଜକୁ ଛାଡ଼ିଛି ଏବଂ ସେମାନେ ମଧ୍ୟ ନାଁ କରିଛନ୍ତି ଏବଂ ସେ ଯେଉଁ ପିଲାମାନଙ୍କୁ ନୃତ୍ୟ ଶିଖାଇ ଜିଲ୍ଲା ସ୍ତରୀୟ ବ୍ଲକ ସ୍ତରୀୟ ଆଦି ମଧ୍ୟ ସେମାନଙ୍କୁ ଛାଡ଼ିପାରିଛି ଏବଂ ନୃତ୍ୟ ହେଉଛି ମୋ'ର ଜୀବନ ମୁଁ ନୃତ୍ୟ କରିକରି ବହୁତ ନା ଅର୍ଜନ କରିଛି ଏବଂ ବହୁତ ମୂଲ୍ୟର ପ୍ରଶଂସାମୟ ହୋଇପାରିଛି